ହଁ ମେକଅପ ଆର୍ଟିଷ୍ଟ କହୁଥିଲି ଆପଣ ଏବେ ମଡେଲ ପାଇଁ ମେକଅପ କରିବ ହେଲେ ମୋତେ ଟିକେ ଭଲସେ କହିବେ ଯେ କେମିତି ଟାଇପର ମେକଅପ ଦରକାର ଆପଣଙ୍କୁ ଗୋଲ୍ଡ ନା ହାଲକା ନା ଟିକେ ଡାର୍କ ନା କେମିତି ଆପଣଙ୍କ ହଁ ହେବ ଆପଣ ହେବେ କହିବେଯେ ଆପଣଙ୍କୁ କେମିତି ମାନେ କେତେ ହେଭି ଦରକାର ମାନେ ଆଇ ସ୍ୟାଡୋ କେତେ ଡାର୍କ ଦରକାର କି ମିଡିଅମ ଦରକାର ଫାଉଣ୍ଡେସନ କେମିତି ଦରକାର ମାନେ ଏମିତି ସବୁ କୁହନ୍ତୁ ମୋତେ ଟିକେ ଯେ ମୁଁ ସେମିତି ଆପଣଙ୍କୁ ମେକଅପ କରେଇ ଦେଇ ପାରିବି

ହଁ ଆପଣ ମେକଅପ କରେଇବେ ଯେ ଖାଲି ଆଇ ସ୍ୟାଡୋ ଟିକିଏ ଆପଣଙ୍କର ମାନେ ସେମିତି ନର୍ମାଲ ଥିବ ନା ଟିକେ କେମିତି ଟିକେ ହେଭି ହେଲେ ଆପଣ ମୋତେ ସବୁ ପଠେଇ ଦେବେ ଆଉ କେମିତି ମାନେ ଆପଣ ହାଲକା କରେଇ ଦେବି ଯେ ଆପଣ କୋଉ କୋଉ ସ୍ୟାଡୋ ୟୁଜ କରିବେ କୋଉ କୋଉ ପ୍ରକାର କି କି ଆପଣଙ୍କୁ ଦରକାର ସେମିତି କିଛି ମୁଁ କରେଇ ଦେଇ ପାରିବି ହଁ ଠିକ ଅଛି ହଁ ହଁ ଆଠ ତାରିଖ ଦିନ ଆଉ ଦଶ ତାରିଖ ଦିନ ନର୍ମାଲ ମେକଅପ କରେଇବି ଯେ ଆପଣ ମୋତେ ଟାଇମଟା ଟିକେ କହିବେ ହଁ ଆପଣ ଆସିବେ ମୁଁ ଆପଣଙ୍କୁ କେମିତି ଟ୍ରାଏ କରିବି ଆପଣ ଯୋଉଟା କହୁଛନ୍ତି ସେଇପରି ମେକଅପ କରେଇବା ପାଇଁ ଆପଣ ଆସିବେ ଆପଣଙ୍କୁ ମୁଁ ମୋ ଟାଇପର ଫାଷ୍ଟ ଦେଖେଇବିଯେ ଆପଣ କେମିତି କେମିତି ଯଦି ଦେଖିବେ ଫାଷ୍ଟ ଆପଣଙ୍କ ମଡେଲ ହଁ ମୁଁ ଫାଷ୍ଟ ଆପଣଙ୍କୁ ଦେଖିବି ଯେ କେମିତି ଅଛି ମୁଁ ଆପଣଙ୍କୁ ଟିକେ ଭଲସେ ବୁଝେଇକି ତାପରେ ଆପଣଙ୍କୁ ମେକଅପ କରିବି ଆପଣଙ୍କର ଯେମିତି ଭଲ ପସନ୍ଦ ହେବ ସେଇଟା

ଆପଣଙ୍କର ସ୍କିନଟା ଡ୍ରାଏ ନା କ'ଣ ମୋତେ ସେମିତି କିଛି ଜଣେଇ ପାରିବେ ସ୍କିନ ଡ୍ରାଏ ନା ଅଏଲି ନା ସେମିତି କିଛି ଡ୍ରାଏ ସ୍କିନ ଓ କେ ହେଲେ ମୁଁ ବି ଆପଣଙ୍କୁ ଆସନ୍ତୁ ତାପରେ ମୁଁ ଆପଣଙ୍କୁ ଫାଷ୍ଟ ଦେଖିବି ଯେ ଏଟା ଏମିତି ପ୍ରଡକ୍ଟ ଗୁଡ଼ାକର ୟୁସେଜ୍ କହିବି ମୁଁ ଆପଣଙ୍କୁ ତାପରେ ଆପଣଙ୍କର ମେକଅପଡ କରିବା ଷ୍ଟାର୍ଟ କରିବି ଦଶ ତାରିଖ ଦିନ ଆପଣ ଫାଷ୍ଟ ଆଠ ତାରିଖ ଦିନ ଆସନ୍ତୁ ମୁଁ ଆପଣଙ୍କୁ ଫାଷ୍ଟ ବୁଝେଇବି ତାପରେ ଆପଣ କହିବେଯେ ଭଲ ହେଲାକି ନାଇଁ ଆଠ ତାରିଖ ଦିନ ମୁଁ ଆପଣଙ୍କଠୁ ଟ୍ରାଏ କରିବି ବେଷ୍ଟ ଦେବାପାଇଁ ଆଉ ଟିକେ ହେଭି ମେକଅପ କରେଇବା ପାଇଁ ହଁ ସେଇ ଆପଣଙ୍କର ଟାଇମ କେତେବେଳେ ତାର ଟିକେ ଘଣ୍ଟେ ଅଧେ କି ଦୁଇ ଘଣ୍ଟା ଆଗ ଆସିବେ ହଁ ଆଠ ତାରିଖ ଦିନ ଟିକେ ଜଲଦି ଆଜ୍ଞା ଆପଣ ସେମିତି ଟିକେ ଶୀଘ୍ର ଶୀଘ୍ର ପଳେଇ ଆସିବେ ତାପରେ ଆପଣଙ୍କୁ ମୁଁ ଟ୍ରାଏ କରିବି ବେଷ୍ଟ ଦେବାପାଇଁ ହଁ ଆଜ୍ଞା ହେବ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଁ ଥାଙ୍କ ୟୁ ମ୍ୟାମ ଆପଣ ମୋତେ ଏଇ ଅର୍ଡରଟା ଦେବା ପାଇଁ ଆଉ ମୁଁ ଟ୍ରାଏ କରୁଛି ଆପଣଙ୍କୁ ବେଷ୍ଟ ଦେବାପାଇଁ